ମୋ'ର ପ୍ରିୟ ପତ୍ରିକା ହେଉଛି କାଦମ୍ବିନୀ ଏହି କାଦମ୍ବିନୀରେ ପାରିବାରିକ ପରମ୍ପରା ବିଷୟରେ ବିଭିନ୍ନ ପ୍ରକାର କଥା ଲେଖା ହୋଇଥାଏ ଛୋଟ ଛୋଟ ଗଳ୍ପମାନ ମଧ୍ୟ ରହିଥାଏ ଏହାକୁ ଲୋକମାନେ ପାଠ ପଢ଼ିଥାନ୍ତି ପାଠକ ପାଠକମାନେ ଏହି କାଦମ୍ବିନୀକୁ ଅପେକ୍ଷା କରିଥାନ୍ତି ଯେ କେତେବେଳେ ଏହି କାଦମ୍ବିନୀ ପତ୍ରିକାଟା ଆସିବ ଆଉ ବିଭିନ୍ନ ପ୍ରକାର ସେଇଥିରୁ ଜିନିଷ ଶିଖିବେ କାଦମ୍ବିନୀ ଏକ ମାତ୍ର ପତ୍ରିକା ଯେ ଆମର ଯେତେବେଳେ କରୋନା ମହାମାରି ହୋଇଥିଲା ସେଇ ସମୟରେ ଏକ ମାତ୍ର ହିଁ ଏହି କାଦମ୍ବିନୀ ଆମ ଘର ପାଖକୁ ଆସୁଥିଲା ସବୁ ସମ୍ବାଦ ପେପର ବନ୍ଦ ହୋଇଯାଇଥିଲା କିନ୍ତୁ କାଦମ୍ବିନୀ ପତ୍ରିକାଟି ଆସୁଥିଲା ଏହାକୁ ଲୋକମାନେ ପାଠ କରିକି ବହୁତ ଖୁସି ଆନନ୍ଦିତ ହେଉଥିଲେ